ହ୍ୟାଲୋ ସ୍ଵିଗିରୁ କହୁଥିଲେ ଆଜ୍ଞା ମୁଁ ଗୋଟେ ପିଜା ଅର୍ଡ଼ର କରିଥିଲି କେତେ ସମୟ ଭିତରେ ପହଞ୍ଚିବ ଏଇ ଗୋଟେ ଦେଢ଼ ଘଣ୍ଟା ଆଗରୁ ଅର୍ଡ଼ର କରିଥିଲି ଆଉ କେତେ ସମୟ ଲାଗିବ ବାହାରିଗଲେଣି ଡେଲିଭରି ବଏ ଯୋଉ ବାହାରି ସେଇ ଚିନ୍ତାଙ୍କ ନମ୍ବରଟା ଟିକେ ଦେଇପାରିବେ ସେ ଆଗରୁ ଆସନ୍ତି ଏପଟେ ନା ନୂଆ ଆସୁଛନ୍ତି ଯେ ନମ୍ବରଟା ଟିକେ ଦିଅନ୍ତୁ ତାଙ୍କ ସହିତ କଥା ହେଇଯିବୁ ଆଉ ଜଲ୍ଦି ଟିକେ ଦରକାର ଥିଲା କଣ୍ଟାକ୍ଟ କରି ଟିକେ ଜଣେଇବେ ନହେଲେ କହିକିନା ଜଲ୍ଦି ଟିକେ ଦରକାର ଥିଲା ଆମେ ବାହାରି ଯିବୁ ଟିକେ ଅଲଗା କାମରେ

ଆଉ କେତେ ସମୟ ଲାଗିବ କହୁଛନ୍ତି ଆପଣ ପଚାରିକି କହିବେ ହଉ ଟିକେ ପଚାରିକି କୁହନ୍ତୁ କେତେ ସମୟ ଲାଗିବ କଣ ହେବ ଟିକେ ପଚାରିକି କୁହନ୍ତୁ

ଜଲ୍ଦି ଟିକେ ଆଜ୍ଞା ହଉ ହଉ ନମ୍ବରଟା ଆପଣ ପଠାନ୍ତୁ ଆଉ ନମ୍ବରଟା ପଠାନ୍ତୁ ମୁଁ କଥା ହଉଚି ତାଙ୍କ ସହିତ ଆଜ୍ଞା